ଖାଦ୍ୟ ତିଆରି କରିବାବେଳେ ମୁଁ ରେସିପିକୁ ମଧ୍ୟ ଅନୁସରଣ କରୁଛି ଓ ଅନ୍ୟମାନଙ୍କ ସ୍ୱାଦ ହିସାବରେ ମଧ୍ୟ ଅନୁସରଣ କରୁଛି ଅନ୍ୟମାନଙ୍କ ସ୍ୱାଦ ଆଉ ଆଉ ମୋ ସଧ ଅଲଗା ହୋଇପାରେ ମୁଁ ଲୁଣ ଅଧିକ ଖାଉଛି ଆଉ ଅନ୍ୟମାନେ ଲୁଣ କମ୍ ଖାଉଛନ୍ତି ଏହି ପରିବର୍ତ୍ତନ ସେଥିପାଇଁ ଆମକୁ ନିଜ ସ୍ୱାଦରେ ଆମେ ନିଜ ସ୍ୱାଦରେ କରିପାରିବ ନାହିଁ ଅନ୍ୟମାନଙ୍କ ସ୍ୱାଦ ହେଇ ହିସାବରେ କରିବା ଅନ୍ୟମାନଙ୍କ ସ୍ୱାଦ ହିସାବରେ କଲେେ ସମସ୍ତେ ସେଇଟା ଖାଇପାରିବେ ଆଉ ସୁବିଧା ହେବ ମୋ ହିସାବରେ କଲେ ସେଟା ମୋତେ ଖାଇବାକୁ ଭଲ ଲାଗିବ ଆଉ ଅନ୍ୟମାନଙ୍କୁ ଖାଇବାକୁ ଭଲ ଲାଗିବ ନାହିଁ ସେଥିପାଇଁ ଆମେ ଖାଦ୍ୟ ତିଆରି କରିବା ବେଳେ ମୁଁ ରେସିପିକୁ ଅନୁସରଣ କରୁଛି ଆଉ ମଧ୍ୟ ଅନ୍ୟମାନଙ୍କ ସ୍ୱାଦ ହିସାବରେ ପରିବର୍ତ୍ତନ କରୁଛି